ହଁ ସାଙ୍ଗ ପ୍ରଥମେ ଡିଜିଲକର ଆପ୍ ତୁ ଅପଲୋଡ଼ କରିବୁ ମାନେ ଆପ୍ ଡାଉନଲୋଡ଼ କରବୁ ଆପ୍ ଡାଉନଲୋଡ଼ କଲା ପରେ ଯେନ୍ ଆମର ବିଜ୍ଞପ୍ତି ଅଛି ବିଜ୍ଞପ୍ତି କେ ଜାଣବାକେ ଯାଇଲେ ଡାଉନଲୋଡ଼ କରିକିରି ସେନା ଯାଇକିରି ସେଟାକେ ଓପନ୍ କରିବୁ ଓପନ କରିସାରିଲା ପରେ ନିଜର ଯେନ୍ ନ୍ୟୁ ନମ୍ବର ଅଛ ସେ ନମ୍ବରକେ ଅପଲୋଡ଼ କରିବୁ ଅପଡ଼େଟ କରିସାଇଲା ପରେ ଯାଇକିରି ସେ ଆମର ଯେନ୍ ଆପ୍ ଅଛି ଡିଜିଲକର ସେ ଡିଜିଲକର୍କେ ଓପନ କରିବୁ ଓପନ କରିସାରିଲା ପରେ ଆମର ଯେନ୍ କଲେଜର ଯାହା ବି ବିଜ୍ଞପ୍ତି ତୁଇ ସେ ଜାଗାରୁ ଦେଖିପାର୍ବୁ ଆଉ ସେଇଟା ଅପଡେଟ୍ କରିସାରିଲା ପରେ ତାପରେ ମୋତେ ତୁଇ ସେତାର ଫଟୋକପି ମତେ ପଠାବୁ ଯେନ୍ଟା ବିଜ୍ଞପ୍ତି ଜାଣବାର୍ କାଜି